ହ୍ୟାଲୋ ଆପଣ ବିକେ ଟ୍ରାଭେଲ୍ସରୁ କହୁଛନ୍ତି ତ ମୁଁ ଭିଶମ କଟକରୁ ସସ୍ମିତା ସାହୁ କହୁଥିଲି ଆମେ ଆପଣଙ୍କ ଠାରୁ ଯୋଉ ଗୋଟେ ଗାଡ଼ି ବୁକ୍ କରିଥିଲୁ ଦଶ ତାରିଖ ଦିନ ପୁରୀ ଯିବା ପାଇଁ କିଛି କାରଣ ଅଛି ତ ବିଶେଷ କାରଣ ପାଇଁ ଆମେ ଯାଇପାରିବୁ ନାହିଁ ଆମେ ଯୋଉ ଅଗ୍ରିମ ଟଙ୍କା ଚାରି ହଜାର ଦେଇଥିଲୁ ତାହା ଆପଣ ମୋ ଫୋନ୍ପେକୁ ଫୋନ୍ପେ ମାଧ୍ୟମରେ ଟିକେ ପଠେଇ ଦେଲେ ଭଲ ହୁଅନ୍ତା କାରଣ ଆମେ ଆପଣଙ୍କ ଗାଡ଼ିଟା ବାତିଲ୍ କରିଛୁ ତେଣୁ ଆଡ଼ଭାନ୍ସ ଟଙ୍କାଟା ପଠେଇ ଦେବେ